ଆମର କ୍ରୀଡ଼ା ହିଂସା ହିଂସା ସମସ୍ୟା ସମସ୍ୟା ନାହିଁ ଆମର କ୍ରୀଡ଼ା ବିଷୟରେ ସମସ୍ତ ସମସ୍ତ ସାଙ୍ଗରେ ଭଲ ଭାବରେ ରହିକି ହିଂସା ନକରି ଭଲ ଭଲ କ୍ରୀଡ଼ା କରିବାରେ ସମର୍ଥନ କରୁ ଆଇନ ଆଇନ ଘଟଣା ଅନୁଷ୍ଠାନ ଆଇନ ସରକାର କ୍ରୀଡ଼ାକୁ ସମର୍ଥନ କରି ଆଗକୁ ବଢ଼ିବାରେ ପ୍ରକ୍ରିୟା କରି ଜାରି ରହୁ ଏବଂ